ଗ୍ରାମର ମୁଖିଆ ଆପଣଙ୍କୁ କିଛି କହିବାର ଥିଲା ଆମ ଗ୍ରାମର ରାସ୍ତାର ବହୁତ ପରିମାଣ ଅସୁବିଧା ହେଉଛି ରାସ୍ତା ଭଲ ନାଇଁ ଆପଣ ଆପଣ ଆଉ ପିଲାମାନଙ୍କୁ ଯିବା ଆସିବାରେ ଅସୁଵିଧା ହେଉଛି ପିଲାମାନେ ରାସ୍ତାରେ ଟାଇମ୍ ଯାଏଁ ସ୍କୁଲ୍ରେ ପହଞ୍ଚୁ ନାଇଁ ରାସ୍ତା ବହୁତ ଖରାପ ଅଛି ରାସ୍ତାଟାକୁ ଟିକେ ଭଲ କରିଦେଲେ ଭଲ ହୋଇଥାନ୍ତା ହଉ ଠିକ୍ ଅଛି ଆଉ କିଛି ଅସୁବିଧା ଅଛି ଯେ ଆମ ଗ୍ରାମରେ ଟିକେ ପୋଖରୀର ବ୍ୟବସ୍ଥା ହୋଇନି ପୋଖରୀ ନହେଲେ ଯେଉଁ ଆମର ପଶୁ ଅଛନ୍ତି ଗାଈମାନେ ଗାଈ ସେଗୁଡ଼ାକ ଖାଇବାକୁ ବେଲେ ତାଙ୍କର ପାନୀର ଅଭାବ ହୋଇଯାଉଛି ଟିକେ ପୋଖରୀ ହେଲେ ଭଲ ହୋଇଥାନ୍ତା ଆଉ ଆଉ ଆମର ଖେଲର ଫିଳ୍ଡ ମଧ୍ୟ ନାହିଁ ପିଲାମାନେ ଖେଲିବାକୁ ଯାଇପାରୁନାହାନ୍ତି ବଡ଼ ପିଲାମାନେ ସେଇଟାକୁ କବ୍ଜା କରିନେଉଛନ୍ତି ସାନ ପିଲାମାନେ ଖେଲି ପାରୁନାହାନ୍ତି ଛୋଟ ଫିଳ୍ଡ ସମସ୍ତଙ୍କର ଜାଗା ହେଉନାହିଁ ଯେମତିକି ଟିକେ ଫିଳ୍ଡଟାକୁ ବଡ଼ କରିହେବ ସେମତି ବ୍ୟବସ୍ଥା କଲେ ଆମର ବହୁତ ଉପକାର ହୋଇଥାନ୍ତା ହଉ ଠିକ୍ ଅଛି ଆପଣ ଦେଖନ୍ତୁ କେମିତି ଆମର ଟିକେ ସୁବିଧା ହେଲେ ଭଲ ହୋଇଥାନ୍ତା ଏଇଗୁଡ଼ାକ ଆମର ବହୁତ ଅସୁବିଧା ହେଉଛି ପିଲାମାନଙ୍କର ଆମର ବଡ଼ ପିଲାମାନଙ୍କର ବି ଅସୁବିଧା ହେଉଛି ହଁ ଗାଁ ଭିତରେ ଗୋଟେ ସ୍କୁଲ୍ରେ ଭଲ ସ୍କୁଲ୍ ଗୋଟେ ଦରକାର ଏଇ ସ୍କୁଲ୍ ଯେଉଁ ପୂରୁନାଟା ଅଛି କି ନା ସେଇଟା ମଧ୍ୟ ଖରାପ ହୋଇଯାଉଛି ତା'ର ସେ ଉପରଛାତ ଭାଙ୍ଗି ଭାଙ୍ଗି ପଡ଼ୁଛି ପିଲାମାନଙ୍କର ଅସୁବିଧା ହୋଇଯିବନି କାହା ଉପରେ ତା ଦେହ ଉପରେ ପଡିଲେବି ମଧ୍ୟ ସେଥିପାଇଁ ସେ ସ୍କୁଲ୍ଟାକୁବି ମରାମତି କରି କରିବାକୁ ପଡ଼ିବ ସେଇଟାବି ମଧ୍ୟ ଭଲ ଭାବରେ ଦୟାକରି ଆମ ପିଲାମାନେ ପଢ଼ି ପାରୁନାହାନ୍ତି ଭଲକରି ସବୁବେଲେ ଡ଼ରୁଛନ୍ତି ଯେ ଛାତ ଭାଙ୍ଗି ପଡ଼ିବ କି ନାଇଁ ତାଙ୍କ ଦେହ ଉପରେ ହଁ ହଉ ଠିକ୍ ଅଛି ଆପଣ ଦୟାକରି ଜଲ୍ଦି ଜଲ୍ଦି ଟିକେ ଏଇଟା କରିବାକୁ ଚେଷ୍ଟା କରନ୍ତୁ ତାହାଲେ ଆମର ବହୁତ ଉପକାର ହେବ ଧନ୍ୟବାଦ